ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଦ୍ୱାରା କଳା ଏବଂ ହସ୍ତଶିଳ୍ପରେ ଲିପ୍ତ ଲୋକମାନଙ୍କୁ ବହୁ ମାତ୍ରାରେ ଆଦୃତି ମିଳିଛି ଯେଉଁ କଳା ଦିନେ ବଣମଲ୍ଲୀ ପରି ବଣରେ ଫୁଟି ବାସ ତା'ର ସେଇ ବଣରେ ସରିଯାଉଥିଲା ତାହା ଆଜି ସମଗ୍ର ଦେଶବାସୀ ଏବଂ ସମଗ୍ର ବିଶ୍ୱ ପାଖରେ ପହଞ୍ଚିପାରୁଛି କେବଳ ଏହି ସୋସିଆଲ୍ ମିଡ଼ିଆ ମାଧ୍ୟମରେ ସୋସିଆଲ୍ ମିଡ଼ିଆ କହିଲେ ୟୁଟ୍ୟୁବ୍ ହେଉ କି ଇନଷ୍ଟାଗ୍ରାମ୍ ହେଉ କି ଆଗରୁ ଯୋଉଟା ବର୍ତ୍ତମାନ ବ୍ୟାନ୍ ହେଇକି ଅଛି ଟିକଟକ୍ ସେଟା ହେଉ କିମ୍ବା ଆପଣଙ୍କର ଯେକୌଣସି ଫେସବୁକ୍ କିମ୍ବା ଟ୍ୱିଟର୍ ଏହିପରି ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଲୋକମାନେ ନିଜର କଳା ଏବଂ ହସ୍ତଶିଳ୍ପ କୁ ପୋଷ୍ଟ କରୁଛନ୍ତି ଏବଂ ତାହାକୁ ବହୁ ସଂଖ୍ୟାରେ ଲୋକ ପସନ୍ଦ କରୁଛନ୍ତି ଆଗରୁ କ'ଣ ହଉଥିଲା ନା ସେ କଳା ଯୋଉ କାରୁକାର୍ଯ୍ୟ ହେଉ ସଢ଼େଇର କୌଣସି କାରୁକାର୍ଯ୍ୟ ହେଉ କିମ୍ବା କୌଣସି ନଡ଼ାକୁଟାର କିଛି ଗୋଟେ ହସ୍ତଶିଳ୍ପ ହେଉ କିମ୍ବା କୌଣସି ଲୋକମାନଙ୍କର କୌଳିକ ବୃତ୍ତିର ଯୋଉ ହସ୍ତଶିଳ୍ପ ଥିଲା ତାହାକୁ କେବଳ ତାଙ୍କରି ଅଞ୍ଚଳର ଲୋକମାନେ ହିଁ ଜାଣିପାରୁଥିଲେ ସେ ବିଷୟରେ ଆଉ ଅନ୍ୟମାନେ ଜାଣିପାରୁ ନଥିଲେ କୋଉ ପାଖ ଚାରିଖଣ୍ଡ ଗାଁ'ର ଯଦି ଜାଣୁଥିଲେ ହେଲେ ବର୍ତ୍ତମାନ ଯଦି ସୋସିଆଲ୍ ମିଡ଼ିଆରେ ଆପଣ ନିଜର କାରୁକାର୍ଯ୍ୟ ବିଷୟରେ ପୋଷ୍ଟ କରୁଛନ୍ତି ତେବେ ସମଗ୍ର ବିଶ୍ୱ ସେ ବିଷୟରେ ଜାଣିବାକୁ ପାଉଛି ଏବଂ ତାକୁ ପସନ୍ଦ ମଧ୍ୟ କରୁଛନ୍ତି ଏହିପରି ଭାବରେ ବହୁତ ୟୁଟ୍ୟୁବ୍ ଚ୍ୟାନେଲ୍ ହେଉ କି ଫେସବୁକ୍ ଚ୍ୟାନେଲ୍ ହୁଅନ୍ତୁ ଏମାନେ ତାଙ୍କର ହସ୍ତଶିଳ୍ପ କଳା କାରୁକାର୍ଯ୍ୟ ଆଦି କୁ ବହୁତ ଲୋକଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି ତା ସହିତ ସେମାନେ ବହୁତ ପଇସା ଇନକମ୍ ମଧ୍ୟ କରୁଛନ୍ତି ତା ସହିତ ମାନସମ୍ମାନ ମଧ୍ୟ ପାଉଛନ୍ତି ଏଇଭଳି ବହୁତ ତ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ଆଉ ଗୋଟେ ଅଛି ଜଣେ ଝିଅ ସିଏ ଗୋଟେ ରଙ୍ଗୋଲି ଚ୍ୟାନେଲ୍ କରିଛନ୍ତି ତାଙ୍କ ନାଁ ସମ ମିଶ୍ର ତାଙ୍କର ଯୋଉ ଚ୍ୟାନେଲ୍ ସେ ବହୁତ ବଡ଼ ବଡ଼ ଧର ମହାତ୍ମା ଗାନ୍ଧୀଙ୍କର ହେଲା କିମ୍ବା ମୋଦିଜୀଙ୍କର ହେଲା କିମ୍ବା ବିରାଟ୍ କୋହଲି କିମ୍ବା ସୁବାଷ ଚନ୍ଦ୍ର ବୋଷ କି କୌଣସି ଦେବୀ ମାଁ'ଙ୍କର କି ଭାରତ ମାତା କି ଜାତୀୟ ପତକା ଏମିତି ସବୁ ବିଭିନ୍ନ ପ୍ରକାରର ରଙ୍ଗୋଲି ବନେଇକି ବିଶ୍ୱ ରେକର୍ଡ଼ କରିଛନ୍ତି ଏବଂ ଆଗରୁ ସେ ଯୋଉ କଳାକୃତି କରୁଥିଲେ ସେଟା ତାଙ୍କର ଗୋଟେ ହସ୍ତଶିଳ୍ପ କଳା ତାହେଲେ ସେଇଟା ଆଗରୁ କେବଳ ତାଙ୍କ ଘର ଲୋକ ଜାଣିଥିଲେ କି ତାଙ୍କ ସାହି ଭାଇ କିଛି ଲୋକ ଜାଣିଥିଲେ କିନ୍ତୁ ବର୍ତ୍ତମାନ ସମଗ୍ର ବିଶ୍ୱ ଜାଣିଲା ସେ ବେଶ୍ ପଇସା ଇନକମ୍ କରିବା ସହିତ ମାନସମ୍ମାନ ମଧ୍ୟ କମେଇଛନ୍ତି